ଆମ ଅଞ୍ଚଳରେ ପାରମ୍ପାରିକ ପର୍ବ କହିବାକୁ ଗଲେ ପ୍ରଥମେ ଆମର ରଥଯାତ୍ରା ସମସ୍ତଙ୍କ ପସନ୍ଦ ଭାରତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜା କରିବା ପାଇଁ ସମସ୍ତେ ବହୁତ ଇଚ୍ଛା କରନ୍ତି ସେଥିପାଇଁ ରଥଯାତ୍ରା ସମୟରେ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରନ୍ତି ଆଉ ରଥ ଦୋଳି ଆଉ ରଥ ଦୋଳି ଟାଣିଲା ବେଳେ ପ୍ରଭୁଙ୍କର ଆଶୀର୍ବାଦ ହୁଏ ବୋଲି ସମସ୍ତେ ରଥ ଦୋଳିକୁ ଟାଣିଥାନ୍ତି ଆଉ ମହାଶିବରାତ୍ରିରେ ସମସ୍ତେ ଶିବଙ୍କର ଉପସନା କରିବା ପାଇଁ ସମସ୍ତେ ଉପବାସ ମଧ୍ୟ ରୁହନ୍ତି ଆଉ ଶିବରାତ୍ରି ସମୟରେ ମହାଆଳତି ପାଇଁ ସମସ୍ତେ ଅପେକ୍ଷା କରନ୍ତି ମହାଆଳତି ପାଇଲା ପରେ ସମସ୍ତଙ୍କ ଆଶୀର୍ବାଦ ପାଇଥାଏ ସମସ୍ତେ ଆଶୀର୍ବାଦ ପାଇଥାନ୍ତି ମହାଆଳତୀ ସମୟରେ ଅନେକ ଲୋକ ଅନେକ ଆଶୀର୍ବାଦ ପାଇବା ପାଇଁ ଉପବାସ କରିଥାନ୍ତି ଆଉ ମହାଦ୍ୱୀପ ଆରମ୍ଭ ହେଲା ପରେ ସମସ୍ତେ ଆଶୀର୍ବାଦ ପାଇଥାନ୍ତି ଆଉ ଆମ ଅଞ୍ଚଳରେ ନୂଆଖାଇ ପର୍ବ ବହୁତ ଧୁମ୍ଧାମ୍ରେ ପାଳନ କରାଯାଏ ନୂଆଖାଇରେ ସମସ୍ତେ ନୂଆ ନୂଆ ଡ୍ରେସ୍ କିଣିଥାନ୍ତି ଆଉ ପିଠାପଣା ଏମିତି ସବୁ କରି ସମସ୍ତେ ପାଳନ କରନ୍ତି ନୂଆଖାଇ ପାଇଁ ଅନେକ ଲୋକ ଅନେକ ଲୋକ ନୂଆଖାଇ ପାଇଁ ପିଠାପଣା ଆରମ୍ଭ କରି ସବୁ ବନେଇକି କୁଣିଆକୁ ମଧ୍ୟ ଡ଼ାକିକି ଦିଅନ୍ତି ନୂଆଖାଇ ପର୍ବରେ ସମସ୍ତେ ଖୁସି ଆନନ୍ଦ ରୁହନ୍ତି ସେଥିପାଇଁ ନୂଆଖାଇ ପର୍ବ ବହୁତ ଭଲ ହୁଏ ଆଉ ରଜ ପର୍ବ ତ ଝିଅମାନଙ୍କର ଝିଅମାନଙ୍କ ଝିଅମାନଙ୍କ ପାଇଁ ବହୁତ ଭଲ ରଜ ପର୍ବରେ ଝିଅମାନେ ସମସ୍ତେ ଗୋଟେ ଏକାଠି ହୁଅନ୍ତି ଆଉ ରଜ ପାଳନ କରନ୍ତି ରଜ ପାଳନ କରୁଥିବା ସମୟରେ ସେମାନେ ନୂଆ ନୂଆ ଡ୍ରେସ୍ ପିନ୍ଧନ୍ତି ନୂଆ ନୂଆ ନୂଆ ଡ୍ରେସ୍ ପିନ୍ଧିକି ସେମାନେ ସଜ ହୁଅନ୍ତି ରଜ ସମୟରେ ସମସ୍ତେ ପିଠା ପାନ ମିଠା ପାନ ଏହିସବୁଯାକ ଖାଆନ୍ତି ପ୍ରଥମ ରଜଠୁ ଆରମ୍ଭ କରି ଶେଷ ରଜ ପର୍ଯ୍ୟନ୍ତ ସମସ୍ତେ ଭଲ ଭାବରେ ରଜ ପାଳନ କରନ୍ତି ଆମ ଅଞ୍ଚଳରେ ଏହିସବୁ ପର୍ବପର୍ବାଣଣିକୁ ସମସ୍ତେ ବହୁତ ଗୁରୁତ୍ୱ ଦେଇଥାନ୍ତି